ଆମର ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଆମେ ଆମ ମାତୃଭାଷାକୁ ସମ୍ମାନ ଦଉ ଓ ଆମ ମାତୃଭାଷାକୁ ଆମେ ପିଲାବେଳଠୁ ଏଇ ଭାଷା ଆମେ ଶିଖି ଆସିଛୁ ଯେତେବେଳେ ଆମେ ବାହାରକୁ ଯିବା ସେତେବେଳେ ଲୋକମାନଙ୍କୁ ଆମେ ଏଇ ଭାଷା ଶିଖାଇବା କାହିଁକିନା ମାତୃଭାଷା ହେଉଛି ଆମର ଜୀବନ ଆମେ ସେଇ ଭାଷା ଆମକୁ ଲୋକମାନଙ୍କୁ ଆଗରେ ସମ୍ମାନ ଦିଏ କାହିଁକିନା ଆମେ ଯେତେବେଳେ ଆମେ ନିଜ ନିଜେ ନିଜ ଭାଷା କହୁ କିମ୍ବା ବାହାର ଦେଶରେ ଆମେ ନିଜ ଓଡ଼ିଆ ଭାଇ ଓଡ଼ିଆ ମାତୃଭାଷାର କିଏ କହୁଥିବାର ଶୁଣୁଥୁ ଆମକୁ ବହୁତ ଖୁସି ଲାଗେ ସେହି ଜାଗାରେ ଆମେ କ'ଣ କରିବା ଯେ ଦୁଇ ଚାରି ଲୋକକୁ ଆମେ ଆମର ମାତୃଭାଷା ଶିଖାଇବା ମାତୃଭାଷା ଶିଖାଇଲେ ମାତୃଭାଷାର ସମ୍ମାନ ବଢ଼ିବ ଆମକୁ ନିଜକୁ ଖୁସି ଲାଗିବ ଆମ ମାତୃଭାଷା ସମସ୍ତିଙ୍କ ପାଇଁ ଇଏ ଯେତେବେଳେ ଆମେ ବାହାରକୁ ଯାଉ ତ ମାତୃଭାଷାର ସମ୍ମାନ ଦେଖାଇ ଲୋକମାନଙ୍କୁ କହିବା ଯେ ଏହା ହେଉଛି ଆମର ମାତୃଭାଷା ଓଡ଼ିଆ